ଜାନୁୟାରୀ ଏକ ଦୁଇହଜାର ନଅ ଜାନୁୟାରୀ ଛବିଶ ଦୁଇହଜାର ନଅ ଅଗଷ୍ଟ ପନ୍ଦର ଦୁଇହଜାର ଦଶ ଦୁଇ ଅକ୍ଟୋବର ଦୁଇହଜାର ଏଗାର ଡିସେମ୍ବର ପଚିଶ ଦୁଇହଜାର ବାର